ଆମେ ଯାତ୍ରା ପାଇଁ ବହୁତ ଗୁଡ଼ିଏ ସ୍ଥାନକୁ ଯିବାକୁ ପସନ୍ଦ କରିଥାଉ ଯେମିତି ସମୁଦ୍ର ପର୍ବତ ଏତିକ ସ୍ଥାନ ମନ୍ଦିର ଧାର୍ମିକ ସ୍ଥଳ କିମ୍ବା ଆମ ସମ୍ପର୍କୀୟ ଘରମାନଙ୍କୁ ଆମେ ବହୁତ ମାତ୍ରାରେ ଯାଇଥାଉ କିନ୍ତୁ ସେଗୁଡ଼ିକ ମଧ୍ୟରେ ମତେ ସବୁଠାରୁ ବେଶୀ ଭଲ ଲାଗେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିିବା ପାଇଁ କାରଣ ସେଠାରେ ଐତିହାସ ସ୍ଥାନ ମନ୍ଦିର ସମୁଦ୍ର ସବୁ ଏକାଠାରେ ରହିଥାନ୍ତି ସେମିତି ଆମେ ପୁରୀ ଗଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଯେକି ଜଗତର ନାଥ ସେ ସେଠାରେ ଅଛନ୍ତି ଆମେ ତାଙ୍କୁ ଦର୍ଶନ କରିଥାଉ ଏବଂ ସେଠାରେ ଆମେ ବହୁତ ଗୁଡ଼ିଏ ଇତିହାସିକ କୀର୍ତ୍ତିରେ ଆଜି ଦେଖିବାକୁ ମିଳିଥାଉ ଯେନ୍ତି ମନ୍ଦିରର କାରୁକାର୍ଯ୍ୟ ଆମକୁ ବହୁତ ଆକର୍ଷଣୀୟ ଲାଗେ ଆଗକାଳରେ ସେ କାରିଗର ମାନ ମନ୍ଦିରକୁ ପଥରରୁ ଖୋଦେଇକି ତିଆରି କରିଥିଲେ ସେଥିପାଇଁ ମନ୍ଦିରଟି ବହୁତ ଆକର୍ଷଣୀୟ ଲାଗେ ଏବଂ ସେ ମନ୍ଦିର ଚାରିପାର୍ଶରେ ବହୁତ ଗୁଡ଼ିଏ ପାର୍ଶ୍ଵ ଦେବାଦେବୀ ମନ୍ଦିର ବହୁତ ଗୁଡ଼ିଏ ସେ ଭିତରେ ରହିଛି ଏବଂ ସେଠାରୁ ଅଳ୍ପବାଟ ସେଇଠାରୁ ଅଳ୍ପ ବାଟ ଲାଗିକି ରହିଛି ସମୁଦ୍ରକୂଳ ଯେଉଁଠାରେ ପର୍ଯ୍ୟଟକମାନେ ଗାଧେଇବାର ମଜା ନେଇଥାନ୍ତି ଏବଂ ଆମେ ମଧ୍ୟ ସେଠାକୁ ଗଲେ ସମୁଦ୍ରରେ ଗାଧେଇ ଥାଉ ଏବଂ ସେଠାରେ ବହୁତ ଆନନ୍ଦ ବି ଆସିଥାଏ